ମୁଁ ଏହି ଫୋନ ପାଞ୍ଚ ମାସ ପୂର୍ବରୁ ଜଟଣୀ ବଜାର ଯାଇ କୋଡ଼ିଏ ହଜାର ଟଙ୍କା ଦେଇ କିଣିଥିଲି ଏହି ଫୋନ୍ ଭାବିଥିଲି ଭଲ ପଡ଼ିବ ବୋଲିକା ଏହି ଗେମ୍ ଖେଳିଲା ଆସିକି ହ୍ୟାଙ୍ଗ ହେଉଛି ଭଲ ଫଟୋ ଅସୁନି ଫଟୋ ଜାଲି ଜାଲିଆ ଆସୁଛି ମୋ ସାଙ୍ଗ ସାଙ୍ଗେ କଥା ହୋଇପାରୁନି ସାଙ୍ଗ ସାଙ୍ଗେ କଥା ହେଲାକୁ ଡିସକନେକ୍ଟ ହୋଇଯାଉଛି ବାପା ବୋଉ ସାଙ୍ଗେ ଘର କଥା ହେଲା ଆସକୁ ହେଉ ଠିକରେ କ୍ୟାମେରା ଆସୁନି କ୍ୟାମେରା ସ୍କ୍ରିନ୍ କାମ କରୁନି ବିମ ବଟନ୍ କାମ କରୁନି ସୁଇଜ କାମ କରୁନାହିଁ ଆଉ ମୁଁ ଘଣ୍ଟା ଘଣ୍ଟା ଧରି ମୁଁ ଚାର୍ଜରେ ବସାଉଛି ତଥାପି ଚାର୍ଜ ହେଉ ନାହିଁ ବ୍ୟାଟେରୀ ଫୁଲି ଯାଇଛି ବେଳେକି କିଛି ବି ଗୀତ ଭଲ ବାଜୁ ନାହିଁ ଭିଡ଼ିଓ ଠିକ ଦେଖା ଯାଉନାହିଁ ସବୁ ମାନେ ଜାଲ ଜାଲ ଭଳିଆ ଦେଖା ଯାଉଛି ଆଉ ମୁଁ ବିରକ୍ତ ଆଉ ଅସନ୍ତୁଷ୍ଟ ଅଛି